ଆମର ଆଜିକାଲି ବହୁତ ପ୍ରକାର କ୍ରିମ ସବୁ ମୁହଁରେ ମାରୁଛନ୍ତି ଯେଉଁଟା ଫେସ କ୍ରିମ ବହୁତ ପ୍ରକାର ଆସୁଛି ଯେଉଁଟା କି ଆମର ଆଗେ ମୁହଁ ଧୋଇବା ପାଇଁ ଫେସୱାସ ଆସୁଛି ଫେସୱାସ ଧୋଇକି ତାପରେ ଯାଇଁ ଫେସ କ୍ରିମ ସବୁ ମାରୁଛନ୍ତି ସେସବୁ ଭିତରୁ ମୁଁ ଗୋଟିଏ କ୍ରିମ ଅର୍ଡ଼ର କରିଥିଲି ଯେଉଁ ମାମଆର୍ଥ କ୍ରିମ ସେଇଟା ବହୁତ ଭଲ ପଡ଼ିଥିଲା ଆଉ ଅଧିକ ପଇସା ବି ନଉଥିଲା ଆଉ ସେଇଟା ଆଣିକି ମୁହଁରେ ମାରିବା ପରେ ମୋର ମୁହଁରେ ବହୁତ ସାରା ଚିହ୍ନ ହେଇଥିଲା ଆଖିତଳ କଳା ପଡ଼ିଯାଇଥିଲା ସେସବୁରୁ ମୁଁ ଏବେ ମୁକ୍ତ ହେଇଛି ସେ କ୍ରିମ ସବୁବେଳେ ରେଗୁଲାର ମୁଁ ମାରୁଛି ଆଉ ମାରିଲା ପରେ ସବୁ ଚିହ୍ନ ଆଉ ଗୋଟେ ହେଲେ ବି ଚିହ୍ନ ମୋ ମୁହଁରେ ନାହିଁ ଭଲ କାମ କଲା ମୁଁ ଭାବୁଥିଲି ଭଲ କାମ କରିବନି ବୋଲି କିନ୍ତୁ ମାମଆର୍ଥ ଫେସ କ୍ରିମ ମୋର ବହୁତ ଭଲ କାମଦେଲା ଯେଉଁଟାକି ମୋର ଆଖି ତଳ କେମିତି କଳା ଯିବ ବୋଲି ମୁଁ ବହୁତ ଚିନ୍ତାରେ ପଡ଼ି ଯାଇଥିଲି ଆଉ ସେଇଟା ମାରିଲା ପରେ ଆମର ଏତେ ଚିହ୍ନ ଫିନ ଜଣା ପଡ଼ୁନାହିଁ ତେଣୁ ମୁଁ ସେଇ କ୍ରିମଟା ସବୁବେଳେ ରେଗୁଲାର ମାରୁଛି